ହଁ ଆଜ୍ଞା ନମସ୍କାର ଆଜ୍ଞା ଆମେ ଗୁଣ୍ଡିଚା ଘାଗୀ ବୁଲିବାକୁ ଯିବୁ ଗୋଟେ ଗାଡ଼ି ଠିକ୍ କରିଛି ଏ ଆମ ଅଶୋକ ଭାଇ ହେବେ ସେ ଗୋଟେ ଅଧିକ ପଇସା କହୁଛନ୍ତି ଚାରିହଜାର ଟଙ୍କା ଆଉ ଆପଣ ଗୋଟେ ଗାଡ଼ି ନହେଲେ ନାଇଁ ବୁଝିକି ଠିକ୍ କରୁ ନାହାଁନ୍ତି ସେ ଅଧିକ ପଇସା କହୁଛି କେତେ ଆଡ଼େ ବୁଲିବୁ ଆଜ୍ଞା କେତେ ଆସିବ କେତେ ଆସିବ ପେମେଣ୍ଟ୍ କେଉଁ କେଉଁ ଯାଗା ଆଜ୍ଞା ବୁଲିବା ପାଇଁ ପଡ଼ିବ ଆଉ ସାନ ଘାଗରା ବଡ଼ ଘାଗରା ଆଉ ଭୀମକୁଣ୍ଡ କେଶରୀ କୁଣ୍ଡ

ନା କେଉଁଝର ମାର୍କେଟ୍ ତ ଘଟଗାଁ ମାର୍କେଟ୍ ଯେ ଆଉ ନାହିଁ ସେଇଠି କିଛି ହଉ ହଉ ଆଜ୍ଞା ଆଜ୍ଞା ହଉ ଆପଣ ଗାଡ଼ି ଠିକ୍ କରି ଦିଅନ୍ତୁ ଠିକ୍ କରି ଦିଅନ୍ତୁ ଆମେ ଦୁଇଜଣ ସାଙ୍ଗ ପିଲା ମୁଁ ତିନିଜଣ ବାହାରିକି ଯିବୁ ଆପଣ ସେଇଠୁ ଯିବେ ଆଉ ହଉ ଆଜ୍ଞା ଆପଣଙ୍କ ଫ୍ୟାମିଲି କିଏ ଯିବେକି ଆପଣଙ୍କ ଫ୍ୟାମିଲି କିଏ ଯିବେ କି ଆମେ ଯେଉଁ ଦୁଇଣ ସାଙ୍ଗ ପିଲା ଯିବେ ଆମ ଘରୁ ଆମ ଝିଅ ଦିହେଁ ଯିବେ ଆଉ

ହଉ ଆଜ୍ଞା ରଖୁଛି

ଆଜ୍ଞା ଆଉ କୁଆଡ଼େ କୁଆଡ଼େ ଯିବା କହୁ ନାହାଁନ୍ତି ନା ଖାଲି ସେହି କେଉଁଝର ଆଉ ଆଜ୍ଞା ହୋଟେଲ୍ ଖା ହୋଟେଲରେ ଖାଇବା ନା ସେହି ଜଙ୍ଗଲ ଭିତରେ ରୋଷେଇ କରିକି ଖାଇବା ନାଁ ନାଁ ରୋଷେଇ କରିକି ଖାଇଲେ ସେ ମଜା ଅଲଗା ହଁ ନା ଆମର ବି ଆମର ବି ରୋଷେୟା ଅଛି ଜଣେ ଏଇଠି ସବୁ ଆମ ଏରିଆ ସାରା ରୋଷେଇ କରୁଛି ଭଲ ମିସ୍ତ୍ରୀ ତା'କୁ ନହେଲେ ମୁଁ ସାଙ୍ଗରେ ନେଇକି ପଳାଇବି ହଁ ଆଜ୍ଞା ତା'ର ସେ କଡ଼େଇ ସବୁ ମୁଁ ନେଇଯିବି ଏକାଥିରେ ଆଉ ଆଉ ରୋଷେଇ ଆଇଟମ୍ କ'ଣ କରିବା ହଁ ଆଜ୍ଞା ଆଉ ଚିଙ୍ଗୁଡ଼ି ଫିଙ୍ଗୁଡ଼ି ନହେଲେ ଯାହା ଆଉ ଆଉ କିଣିବା କେଉଁଠି ସେଗୁଡ଼ା କେଉଁଝର ରେଟ୍ ନା ଆଜ୍ଞା ସେଠି ଶସ୍ତା ନା ରେଟ୍ ନହେଲେ ଆମର ଏଇଠି ଅଛି କମ ରେଟ୍ ମୁଁ ଇଆଡ଼ୁ ନହେଲେ ନେଇଯାନ୍ତି

ଯାହା ହେବ ଲାଷ୍ଟକୁ ହିସାବ କରିକି ଦେଇ ଦେବା ଆଉ ସାଙ୍ଗ ହେଇକି ଆଉ ଆଜ୍ଞା ହଉ ରହୁଛି ହଉ ଆଜ୍ଞା ଆଜ୍ଞା ନମସ୍କାର